ସଂସ୍କୃତ ଓ ଇଂରାଜୀ ପରି ଓଡ଼ିଆ ବି ପ୍ରଭାବିତ ହୋଇଛି କାରଣ ଆମେ ଓଡ଼ିଶାର ବାସିନ୍ଦାର ତେଣୁ ଓଡ଼ିଆ ଆମର ଓଡ଼ିଆ ମିଡ଼ିଅମ୍ରେ ଆମେ ପାଠ ପଢ଼ୁଛୁ ଏବଂ ଓଡ଼ିଆ ଦ୍ୱାରା ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଦ୍ୱାରା ଆମେ ସମସ୍ତେ ଓଡ଼ିଆକୁ ଭାଷା ପ୍ରଭାବିତ ହେଉଛି ଓଡ଼ିଆ ମୁଭି ଦେଖିକିନା ପ୍ରଭାବିତ ବି ହେଉଛି ଏଇ ଓଡ଼ିଆ କଥାବାର୍ତ୍ତା ଦ୍ୱାରା ବି ହେଉଛି ତେଣୁ ଓଡ଼ିଆ ଭାଷାର ଆମର ପ୍ରଭାବିତ ହେବାର କାରଣ ହେଉଛି ସମସ୍ତେ ଓଡ଼ିଶାବାସୀ ଏବଂ ସବୁଠାରେ ଓଡ଼ିଆ କଥା ହି କଥାବାର୍ତ୍ତା ହଉଛନ୍ତି